ମୁଁ ମାଛ ଧରିବା ଶିଖିଲି ମାନେ ଯେମିତି ଛୋଟବେଳେ ଆମେ ପୋଖରୀକୁ ଯାଉ ଗାଧେଇବା ପାଇଁ ସବୁ ସାଙ୍ଗମାନେ ମିଶିକି ଯାଇଥାଉ ସବୁ ମିଶିକି ଯାଇଥାଉ ଯେମିତି ଗାଧେଇଲା ଟାଇମ୍ରେ ମାଛ ର ଆବାଜ କି ମାଛକୁ ମାଛ ଦେଖାଯାଆନ୍ତି ସେ ଟାଇମ୍ରେ ଆମର ଗୋଟେ ଖୁସି ଏମିତି ଥାଏ କିି ମାଛ ଧରିଲେ କେତେ ଖୁସି ଲାଗିଥାଏ ବେଳେବେଳେ ଏମିତି ଗୋଟେ ମାଛକୁ ଜଣେ ଧରି ଦିଏ ସେ ଅନୁସାରେ ମୁଁ ବି ଆଉ ଗୋଟେ ଧରିବି ଏଇସବୁ ଉତ୍ସାହିତ ହେଇକି ପୁରା ଯେମିତି ଲାଗି ପଡ଼ିକି ଆଗର ଆଗ ଯମାନାରେ ଯେମିତି ଜାଲ ପକାଇକି ଧରି ଥାଉଛନ୍ତି ସେ ସେସବୁ ଜିନିଷ ଏବେ ବି ଚାଲିଛି ବର୍ତ୍ତମାନ ସମୟରେ ବି ଚାଲିଛି ସେମିତି ସବୁ ଆଉ ଯେଉଁ ସେ ଇଏ କରିକି ବି ବନ୍ଧ କି ପୋଖରୀ ଯେଉଁ ନଦୀ ଏସବୁରେ ଯେମିତି ନଦୀମାନଙ୍କରେ ଏମିତି ହିଡ଼ ପକାଇକି ପାଣି ରଖିକି ପାଣି ତାକୁ ବାହାରେ ଫିଙ୍ଗିକି ମାଛ ଧରାଯାଏ ଯେମିତି ଜାଲ ଛୋଟ ଜାଲ ଇଏ କରିକି ପାଣି ଛିଞ୍ଚା ହୁଏ ତାହିଁରେ ଛୋଟ ମାଛ ଥାଆନ୍ତେ ସମସ୍ତେ ଥାଆନ୍ତେ ସମସ୍ତେ ବଡ଼ ମାଛ ବି ଥାନ୍ତେ ବଡ଼ ଛୋଟ ସବୁ ମିଶିକି ଥାଆନ୍ତେ ଏମିତି ସବୁ ଧରାଯାଇ ଥାଏ ଶୁଖିଲୁ ମାନେ ଏମ୍ତି ସବୁ ଛୋଟ ଟାଇମ୍ରେ ଯାହା ଖୁସିରେ ପିଲାମାନଙ୍କ ସହିତ ମିଶିକି ପୁରା ଏମିତି ମାଛ ଧରା ଷ୍ଟାର୍ଟ ହେଇଗଲା